ମୋ'ର ବାଇକ୍ ଇଭେଣ୍ଟରେ ଅନୁଭୂତି ନାହିଁ ମଧ୍ୟ ମୁଁ ଭାଗ୍ୟ ମଧ୍ୟ ନେଇନାହିଁ କେବେ କିନ୍ତୁ ଶୁଣିଛି ଯେ ବାଇକ୍ ଚଢ଼ି ଶିମିଳା ହିମାଳୟ ଦିଲ୍ଲୀ କଲିକତା ଏଇ ସବୁ ସହରକୁ ଗତି କରିଥାନ୍ତି ସେ'ଥିରେ ବିଭିନ୍ନ ଜାଗାରେ ସେମାନେ ଅଟକନ୍ତି ଅନ୍ୟ ଲୋକମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାନ୍ତି ଏବଂ ଠିକ୍ ଜାଗାରେ ସେମାନେ ପହଞ୍ଚିବା ପାଇଁ ସମୟ ମଧ୍ୟ ଲାଗିଥାଏ ଏହିପରି ସେମାନେ ଗତି କରିଥା'ନ୍ତି